ଆମ ଭଦ୍ରକର ଖେଳ ପଡ଼ିଆରେ ସବୁ ବର୍ଷ ଗାଡ଼ି ଚଳେଇବା ଗୋଟିଏ ପ୍ରତିଯୋଗିତା ହୁଏ ଏ ବର୍ଷ ମଧ୍ୟ ଡିସେମ୍ବର ମାସରେ ସେ ପ୍ରତିଯୋଗିତା ଯେ ହୋଇଥିଲା ଆଉ ମୁଁ ସେଥିରେ ଅଂଶ ଗ୍ରହଣ କରିଥିଲି ସେଥିରେ ଶହେପଚାଶ ଜଣ ଲୋକ ଅଂଶ ଗ୍ରହଣ କରିଥିଲେ ଯେଉଁମାନେ କି ବିଭିନ୍ନ ଜିଲ୍ଲାରୁ ଆସିଥିଲେ ଆଉ ଏ ଯେଉଁ ଦୌଡ଼ରେ ଆମେ ଭାଗ ନେଇଥିଲୁ ଭାରି ମଜାଳିଆ ଥିଲା ଏଇଟା ଦେଢ଼ କିଲୋମିଟର ଆମେ ବାଇକ କରିଥିଲୁ ପ୍ରତିଯୋଗିତାରେ ଭାଗ ନେଇଥିଲୁ ଆଉ ଏଇ ଯେଉଁ ଅନୁଭୂତିଟି ମୋ ପାଇଁ ଭାରି ଭଲଥିଲା କାରଣ ବାଇକ ଯେଉଁ ଆମେ ପ୍ରତିଯୋଗିତା କରିଥିଲୁ ସେଥିରେ ବିଭିନ୍ନ ଜିଲ୍ଲାର ଲୋକ ଏଥିରେ ଅଂଶ ଗ୍ରହଣ କରିଥିଲେ ଆଉ ସମସ୍ତେ ବହୁତ ଷ୍ଟାଇଲର ବାଇକ୍ ମଧ୍ୟ ଆଣିଥିଲେ ଆମେ ବହୁତ ସ୍ପିଡ଼ ନଚଳେଇଲେ ମଧ୍ୟ କେଉଁ ଷ୍ଟାଇଲରେ ଚଲଉଛନ୍ତି କିପରି ଚଲଉଛନ୍ତି ସେଗୁଡ଼ା ମଧ୍ୟ ଏଥିରେ ଦେଖାଯାଇଥିଲା ଯେ ଆସିଥିଲେ ବାଇକ ଚଲେଇବା ପ୍ରତିଯୋଗିତାକୁ ଅନୁଷ୍ଠିତ କରିବା ପାଇଁ ସେ ମଧ୍ୟ ଏଥିରେ ସମସ୍ତଙ୍କୁ ଅନୁଧାବନ କରିଥିଲେ ଆଉ ମୁଁ ସେଥିରେ ଦ୍ୱତୀୟ ପ୍ରାଇଜ୍ ମଧ୍ୟ ପାଇଥିଲି ଏହା ମୋ ପାଇଁ ଏକ ଗୌରବର କଥା ମଧ୍ୟ ଥିଲା